ହଁ ଆମେ ସରକାରଙ୍କୁ ସ୍ଥାନୀୟ ପ୍ରତିନିଧିଙ୍କ ବିଷୟରେ କହିପାରିବୁ ଯାହାକି ସାକ୍ଷାତକାର ବା ଚିଠି ମାଧ୍ୟମରେ ସମ୍ଭବପର ହୋଇପାରିବ ଆମର ସ୍ଥାନୀୟ ଯେଉଁ ସରପଞ୍ଚ ଅଛନ୍ତି ସେ ଠିକ ଭାବରେ କାମ କରୁଛନ୍ତି ବୋଲି ମୋର ଆଶା କାରଣ ସେ ଆସିବା ପରେ ଆମ ଗ୍ରାମର ଉନ୍ନୟନମୂଳକ କାମ ଯେମିତିକି ରାସ୍ତାଘାଟ କରିବା ରାସ୍ତାରେ ବିଜୁଳିର ସଂଯୋଗ କରିବା ଓ ପରିଷ୍କାର ପରିଚ୍ଛନ୍ନ ରଖିବା ଏସବୁ କାମ ସୁରୁଖୁରୁରେ ଚାଲିଛି